ହଁ ହଁ ହଁ ହଁ ସେଇଟା ଟେଷ୍ଟ କରୁନାହାନ୍ତି ଆସିକି କେତେଟା ପ୍ରପର୍ ହଁ ଟେଷ୍ଟ କରନ୍ତୁ ଆସିକି ହେଉଛି କେତେ ପ୍ରକାରର ହେଉଛି ବିଭିନ୍ନ ପ୍ରକାରର ଇଏ ଅଛି ଡିପାର୍ଟମେଣ୍ଟ ଅଛି ଆପଣ ଆସିକି ଟେଷ୍ଟ କରାନ୍ତୁ ଟେଷ୍ଟ କରିକି ଦେଖାନ୍ତୁ

କ୍ୟାନସର୍ ରୋଗ ହରିହର ହରିହର ଆଚାର୍ଯ୍ୟ ଆସିକି ଦେଖାନ୍ତୁ ଟେଷ୍ଟ କରିବ ଆସିଲେ ହରିହର ଆଚାର୍ଯ୍ୟ ଆସିଲେ ସେ ବିଭିନ୍ନ ପ୍ରକାର ଡିପାର୍ଟମେଣ୍ଟ ଅଛି ହେଉଛି ତାର ପରୀକ୍ଷା ହେବ ଆଉ ବ୍ଲଡ଼୍ ଟେଷ୍ଟ ହେବ ବ୍ଲଡ଼୍ ଟେଷ୍ଟ ହେଲେ କେମୋ ଫେମୋ କ'ଣ ଦିଆ ହେବ ଆଉ ସେ ସିନା ଆସିକି ଦେଖା କଲେ ହେବ ଆଉ ସେମିତି ଫୋନ୍ରେ କହିଲେ କେମିତି ହେବ ମେଡ଼ିସିନ୍ କିଛି ଖାଇଛ କେଉଁଠୁ କେଉଁ ଡାକ୍ଟରଠୁ ଖାଇଛନ୍ତି

ସେଇଟା ଦେଖାଇଥାନ୍ତ ସିନା ଦେଖାଇକି ଖାଇବା କଥା ଆଉ ଟେଷ୍ଟ କରନ୍ତୁ ଇଆଡ଼ୁ ସିଆଡ଼ୁ ଖାଅନି ଔଷଧ ଇଆଡ଼ୁ ସିଆଡ଼ୁ ଖାଆନ୍ତୁନି ଆସିକି ଟେଷ୍ଟ କରନ୍ତୁ ଟେଷ୍ଟ କରିକି ଦେଖାନ୍ତୁ ଯାଇକି ସେଇ ଆଚାର୍ଯ୍ୟ ହରିହର କଟକରୁ ଆସନ୍ତୁ ହେରି ଏସସିବିକି ହଁ ଏଠି ସବୁ ପ୍ରକାର ସୁବିଧା ଆଉ ସବୁ କେମୋ ଫେମୋ ସବୁ ମିଳିବ ଆପଣ ଆସନ୍ତୁ ଆସିକି ଦେଖା କରିକି ଆସିକି ଟେଷ୍ଟ ଫେଷ୍ଟ କରାନ୍ତୁ ଦେଖେ ଦେଖେଇଲେ ସିନା ହେବ ଆଉ ନ ଦେଖାଇ କି ଘରେ ହଁ ରୋଗକୁ ଧରିକି ବସନି ସେ ଫୋନ୍ରେ କଥା ହୁଅନ୍ତୁନି ଆପଣ ଆସିକି ଦେଖା କରନ୍ତୁ ଦେଖା କରିକି ଟେଷ୍ଟ ଫେଷ୍ଟ୍ କରାନ୍ତୁ ଆଉ ହେଉଛି ସେମିତି କହିଲେ କେମିତି ହେବ ହଉ